ହଁ ହଁ ଟିକେ ପା ହଁ କୁହନ୍ତୁ

ହଁ ହଁ ହଁ ହଁ

ହଁ ହଁ ଆମେ ସେଇଟା ହିଁ କରିବା ଯଦି ଚାହିଁବା ତାହେଲେ ହଁ ଯଦି ଚାହିଁବା ବି ଛୋଟ ଛୋଟ ପିଲାଙ୍କ ପାଇଁ ଲଡ଼ୁ ଆଣିଲେ ସେମାନେ ଖୁସି ବି ହେବେ

କହୁ ନାହାଁନ୍ତି ବହୁତ ବଢ଼ିଆ ବହୁତ ବଢ଼ିଆ

ଆଚ୍ଛା ଆଚ୍ଛା ଆପଣ ତାହେଲେ ହଁ ହଁ ହଁ ସେଇଟାକୁ ସେଇଥିରେ ରଖିବା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଆଜ୍ଞା ଏଇଟା ତ ଏଇ କଥା ତ ହେଲା ହଉ ଆଜ୍ଞା ଆପଣ ବି ଆସି ବି ପାରନ୍ତି ଆଜ୍ଞା ଆଜ୍ଞା ରଖୁଛି